ଖୋଲା ପାଣିରେ ଆମେ ପହଁରିବା ପାଇଁ ସମୟରେ ବ୍ୟବହାର କରିଥାଉ ବଡ଼ ବଡ଼ ବଡ଼ ଜଳାଶ୍ରୟରେ ଆମେ ବ୍ୟବହାର ପହଁରିବା ପାଇଁ ଜ୍ୟାକେଟ ୱାଟର ଜ୍ୟାକେଟ ବ୍ୟବହାର କରିଥାଉ